ଆମ ଗାଁ ଆମେ ଯେହେତୁ ଗାଁରେ ରହୁଥିଲୁ ଲୋକମାନେ ଖୋଲାରେ ମଳ ତ୍ୟାଗ କରୁଥିଲେ ଯାହାଦ୍ୱାରା ବର୍ଷାଦିନେ ସେ ମଳ ଗୁଡ଼ିକ ଯାଇକି ବିଭିନ୍ନ ପୋଖରୀ ଗାଡ଼ିଆ କୂଅ ମାନଙ୍କରେ ପଶିବା ଦ୍ୱାରା ଯାହାଦ୍ୱାରା ଗାଁର ଲୋକମାନେ ରୋଗରେ ପଡ଼ୁଥିଲେ ଓ ଗାଁ ଠାରୁ ଦୂରରେ ଥିବା ସାଧାରଣ ପ୍ରାଥମିକ ଶିକ୍ଷାକେନ୍ଦ୍ରକୁ ଯାଇପାରୁଥିଲେ ବିଭିନ୍ନ ରୋଗର ଓ ବିଭିନ୍ନ ବେମାରୀର ସମ୍ମୁଖୀନ ହେଉଥିଲା ଯାହାକୁ ଯେପରି ହଇଜା ଭଳି ମହାମାରୀ ଲୋକମାନଙ୍କ ଗ୍ରାସ କରୁଥିଲା ଓ ଲୋକମାନେ ବେମାରୀରେ ପଡ଼ୁଥିଲେ ଯେହେତୁ ଆମ ଗାଁରେ ଲୋକମାନେ ପାଇଖାନା ବ୍ୟବହାର ନ କରୁଥିଲେ ସେଥିରୁ ସେମାନେ ବିଭିନ୍ନ ପ୍ରକାର ରୋଗରେ ପଡ଼ୁଥିଲେ ଓ ଆମ ଘର ଠାରୁ ବହୁତ ଦୂରରେ ଥିବା ମେଡ଼ିକାଲକୁ ଯିବା ପାଇଁ ମଧ୍ୟ ଲୋକମାନଙ୍କର ଲୋକମାନଙ୍କର ସାହାଯ୍ୟ ଦରକାର ପଡ଼ୁଥିଲା ଯାହାଦ୍ୱାରା ଏହା ସେମାନଙ୍କର ଅଭିବୃଦ୍ଧି ହେଉନଥିଲା ସେମାନେ ବିଭିନ୍ନ ରୋଗରେ ପିଡ଼ିତ ଦେଉଥିଲେ ଓ ଗାଁ ଲୋକମାନେ ଅଶିକ୍ଷିତ ହୋଇଥିବାରୁ ସେମାନେ ଏ ବିଷୟରେ ମଧ୍ୟ ଜାଣିପାରୁନଥିଲେ ଓ ସେମାନଙ୍କର ମଳରୁ ବି ମଳ ମାନଙ୍କ ପାଇଁ ଗଡ଼ିଆ ପୋଖରୀ ପରି ଯାଉଥିଲା ଆଉ ସେଥିରୁ ମଶା ଡାଁସ ମାନେ ବାହାରୁୁଥିଲେ ଓ ସେମାନଙ୍କ ଦ୍ୱାରା ବିଭିନ୍ନ ଡେଙ୍ଗୁ ମ୍ୟାଲେରିଆ ଟାଇଫଏଡ଼୍ ଭଳିଆ ରୋଗର ସମ୍ମୁଖୀନ ହୋଇଥିଲି ଓ ଏହି ରୋଗ ଯୋଉ ଏହି ରୋଗର ନିରାକରଣ ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଟୀକା ସେତେବେଳେ ବାହାରିଥିଲା କିନ୍ତୁ ଆମ ଗାଁ ଲୋକମାନଙ୍କୁ ମିଳିନଥିଲା ଓ ଏହାଦ୍ୱାରା ଏହାଦ୍ୱାରା ଗାଁର ପରିବେଶ ମଧ୍ୟ ଖରାପ ହେଉଥିଲା ଗାଁରେ ଲୋକମାନେ ଘୃଣା କରୁଥିଲେ ଆମ ଗାଁକୁ ଆସିବା ପାଇଁ ଓ ଗାଁର ପରିବେଶକୁ ଗୃହିଣୀୟ ମନେ କରୁଥିଲେ ଓ ଯାହା ଯାହାଦ୍ୱାରା ଆମ ଗାଁର ପଡ଼ିଆ ମଳ ମୂତୁରେ ସବୁବେଳେ ପୁରି ରହୁଥିଲା ସେଥିପାଇଁ ବିଭିନ୍ନ ବିଭିନ୍ନ ଗୃହପାଳିତ ପଶୁମାନେ ମଧ୍ୟ ଏହାର ଶିକାର ହେଉଥିଲେ